ହଁ ଆଜ୍ଞା ନମସ୍କାର ମୁଁ ଫ୍ୟାମିଲି କ୍ୱାଟର ନେବା ଲାଗି ଗୋଟେ ଫୋନ କରିଥିଲି ମୁଁ ସୋନପୁରରୁ କହୁଥିଲି କେତେ କ'ଣ ପଇସା ଚାରିଜଣ କେତେଟା ରୁମ ଅଛି ପାଣିର ସୁବିଧା ଅଛି କି ଟାଉନରୁ କେତେ ଦୂରିଆ ଟାଉନରୁ କେତେ ଦୂରିଆ ଏସିର ସୁବିଧା ଅଛି କେତେ ଟଙ୍କା ଆଉ ଟିକେ କମ କରନ୍ତୁ କେତେ ହେବ ଅଧିକା ହୋଇଯାଉଛି ମୁଁ କେବେ ଭେଟିବି ଆପଣଙ୍କୁ ହଁ ଠିକ ଅଛି କୋଉଠାରେ ଭେଟିବି କି ଘର କୋଉ ଯାଗାରେ ଅଛି ଘର କୋଉ ଯାଗାରେ ଅଛି କି

ହଁ ମୁଁ କାଲି ଭେଟିବି ହଁ ରଖୁଛି ନମସ୍କାର